ଆମ ଯାଜପୁର ଜିଲ୍ଲା ମୂଳ କଳା ହେଲା ଚିତ୍ରକଳା ଏବଂ ମୂର୍ତ୍ତି ବୟନ ମାଟିପାତ୍ର ନିର୍ମାଣ ଚିତ୍ରକଳାରେ ଲୋକମାନେ ବିଭିନ୍ନ ପ୍ରକାର ଦେବାଦେବୀ ମୂର୍ତ୍ତି ଏବଂ ବିଭିନ୍ନ ପ୍ରକାର ସିନେରି କରି ଦେଶ ବିଦେଶରୁ ନାଁ କମାଇଥାନ୍ତି ମୂର୍ତ୍ତି କାରିଗର ମଧ୍ୟ ଅଛନ୍ତି ସେମାନେ ବିଭିନ୍ନ ପୂଜା ସମୟରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିଥାନ୍ତି ଯେମିତିକି ଦୁର୍ଗା ପୂଜାରେ ଦୁର୍ଗା ମୂର୍ତ୍ତି ଏବଂ ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ଏବଂ ସରସ୍ଵତୀ ପୂଜାରେ ସରସ୍ଵତୀ ମୂର୍ତ୍ତି ତିଆରି କରିଥାନ୍ତି ଏବଂ ବହୁତ କଣ୍ଢେଇ ବି ତିଆରି କରିଥାନ୍ତି ଏଠାକାର କୁମ୍ଭକାରମାନେ ମାଟିପାତ୍ର ମଧ୍ୟ ନିର୍ମାଣ କରିଥାନ୍ତି ମାଟିପାତ୍ର ମଧ୍ୟରେ ମାଠିଆ ମାଟିହାଣ୍ଡି ମାଟି ଗ୍ଲାସ୍ ଏବଂ ବିଭିନ୍ନ ପ୍ରକାର ଦୀପ ମଧ୍ୟ ତିଆରି କରିଥାନ୍ତି ବୟନ ଶିଳ୍ପରେ ମଧ୍ୟ ଘରେ ଘରେ ତନ୍ତ ସାହାଯ୍ୟରେ ଲୁଗା ବୁଣା ଯାଇଥାଏ ଏହା ଆମ ଯାଜପୁର ଜିଲ୍ଲାର ମୂଳ କଳା ଅଟେ